ଆମେ ସ୍ୱରକୁ ଆମେ ଆମ ସ୍ୱରକୁ ଆମ କଣ୍ଠକୁ ଅଦା ଯାକିକିନି ଠିକ୍ କରିଥାଉ କୋଲ୍ଡ଼ ଡ୍ରିଙ୍କସ୍ କି ଥଣ୍ଡା କି ଆଇସକ୍ରିମ୍ ଭଳିଆ ଖାଦ୍ୟ ଆମେ ଖାଇ ନଥାଉଁ ଆମେ ଅଦା ଭଳି ଭଲ ଜିନିଷ ଖାଇ ଆମ ସ୍ୱରକୁ ଠିକ୍ କରିଥାଉ